ବିଗତ କିଛି ଦଶନ୍ଧି ମଧ୍ୟରେ ଭାରତର ବହୁତ ନୂତନ ଚାକିରୀ ଏବଂ ବିଭିନ୍ନ ଭୂମିକା ସୃଷ୍ଟି ହୋଇଛି ଯେମିତିକି ଆମର ୟୁଟ୍ୟୁବ୍ ବିଷୟବସ୍ତୁ ସୃଷ୍ଟିକାରୀ ବି ହେଇଛନ୍ତି ଭ୍ରମଣକାରୀ ହାସ୍ୟ ନେତା ସମସ୍ତେ ଇତ୍ୟାଦି ସେମାନେ ବି ସୃଷ୍ଟି ହେଇଛନ୍ତି ଉଦାହରଣ ସ୍ୱରୂପ ଯେମିତିକି ଆମ ଓଡ଼ିଶାରେ ମିଶନ୍ ଶକ୍ତିର ମହିଳାମାନଙ୍କୁ ବହୁତ ଭଲ ସୁଯୋଗ ଦିଆଯାଉଛି ଯେହେତୁ ଆଗରୁ ମହିଳାମାନେ କିଛି ବି କରିପାରୁ ନଥିଲେ ଏବେ କିନ୍ତୁ ସେମାନଙ୍କୁ ବହୁତ ଭଲ ସୁଯୋଗ ଦିଆଯାଉଛି ଯେମିତିକି ସେମାନେ ଏବେ ଖଜୁରୀ ଗଛ ଗଛରୁ ତା ପତ୍ର ଆଣି ସେମାନେ ପହଁରା ତିଆରି କରି ସେମାନେ ବିକ୍ରି କରୁଛନ୍ତି ଏବଂ ସବାଇ ଘାସ ଆଣି ସେଥିରୁ ବିଭିନ୍ନ ପ୍ରକାର ପାପୋଛ ଆ ଚାଲୁଣି ଦେନ୍ ଝୁଡ଼ି ଇତ୍ୟାଦି ତିଆରି କରି ସେମାନେ ବଜାରରେ ବିକ୍ରି କରି ରୋଜଗାର କରିପାରୁଛନ୍ତି ଏବଂ ସେମାନେ ଏବଂ ସେମାନେ କୁକୁଡ଼ା ଚାଷ ମାଛ ଚାଷ ଇତ୍ୟାଦି ବିଜନେସ୍ କରି ସେମାନେ ମଧ୍ୟ ପଇସା ରୋଜଗାର କରି ନିଜ ପରିବାରକୁ ଚଳାଇ ପାରୁଛନ୍ତି ତ ଏବେ ଭାରତର ଯୁବକମାନେ ଜୀବନରେ ବହୁତ କିଛି ଚାହାନ୍ତି ଯେମିତିକି ସେମାନେ ଚାକିରୀ କରି ସେମାନେ ନିଜ ପରିବାରକୁ ଚଳାଇବାକୁ ଚାହାଁନ୍ତି ଏବଂ ସେମାନେ ଭଲ ଭାବରେ ଜୀବନ ବିତାଇବା ପାଇଁ ଚାହାଁନ୍ତି ଏବଂ ସେମାନେ କେମିତି ଭାରତକୁ ଆଗକୁ ନେବେ ଆଗକୁ ନେବେ ସେମାନେ ବି ଚାହାନ୍ତି କାରଣ ଯଦି ପ୍ରତ୍ୟେକ ଯୁବକ ଯୁବତୀ ଏଜୁକେଟେଡ଼ ହେଇପାରନ୍ତି ଦେନ୍ ଆମ ଭାରତ ଆଗକୁ ଯିବ ତ ସେମାନେ ନିଜକୁ ନିଯୁକ୍ତି ଦବା ସହିତ ଚାକିରୀ କରିବା ସହିତ ଭଲ ଜୀବନଯାପନ କରିବା ପାଇଁ ଚାହାଁନ୍ତି